ହଁ ସାବିତ୍ରୀ ଅପା କହୁଥିଲ କି ଆଉ ଆମ ଘରୁ ସବୁ ବାହାରିଚନ୍ତି ଯିବା ବୋଲି ଗୁଣ୍ଡିଚାଘାଟି ଆଉ ତମ ନାଁ ମୁଁ କହୁଥିଲି ତମର କେତେଜଣ ଯିବ ବାହାରୁନ ଯିବା ସାଙ୍ଗହେଇକି ବୁଲିବୁଲାକି ଆସିବା ଏଇ ଯିବା ବୁଧୁବାର ଦିନ ଯିବା ନହେଲେ ରବିବାର ଦିନ ଯିବା ଯୋଉଦିନ ତମ ଘର କଥାବାର୍ତ୍ତା କର ଯୋଉ ଦିନ ଭଲ ବାର ପଡ଼ିବ ଯିବା ଆଉ ହଁ ରବିବାର ଦିନ ଚାଲୁନ ହୁଁ ଗୋଟେ ବୋଲେରୋ ହଉ ଦୁଇଟା ବୋଲେରୋ ହେଉ ଯାହା କରିବା ସେଠି ଜିନିଷପତ୍ର ନେଇଯିବ ଭୋଜି ଭାତ କରିବା ଖାଇଖୁଆକି ଟିକିଏ ବୁଲିବୁଲାକି ଆସିବା ଆଉ କଣ ତମର ପାଞ୍ଚ ଛଅଜଣ ଆମର ସାତ ଆଠଜଣ ଏମିତି ଦିଟା ବୋଲେରୋ କରିଦେବା ଆଉ

ହଁ ଗୋଟେ ଦିନ ପୁରା ବୁଲି ବୁଲି ହଁ ହଁ ହଁ ଶୀତଦିନ ତ ନୁହେଁ ଜଲ୍ଦି ଯିବା ଜଲ୍ଦି ଫେରିକି ଆସିବା ଜଲ୍ଦି ଆସିଲେ ଭଲ ହେବ ଆଉ କଣ ଆ ସବୁ ଜଲ୍ଦି ଟିକିଏ ଗଲେ ସବୁଆଡ଼େ ବୁଲାବୁଲି କରିବା ଦେଖିପାରିବା ସବୁଜାଗା ଆ ଭୋଜିଭାତ ବି କରିବା ଟିକିଏ ସେଠି ଭଲଲାଗିବ ଉଁ ବାର ତ ଅଛି ଚିକେନ୍ଫିକେନ୍ ଯାହା ନବା କରିକୁରାକି ଖାଇବା ଆଉ ହଁ ହଁ ହାଁ ମାରିଲେ ଆମେ ଗାଡ଼ି ଠିକ୍ କରିବୁ ଆଉ ଗାଡ଼ି ଠିକ୍ କରିବୁ ଆମ ପୁଅକୁ କହିନେ ଗାଡ଼ି ଠିକ୍ କରିଦବ ସାଙ୍ଗ ହେଇକି ଯିବା ସବୁ ଆଉ କଣ ହଁ ହଁ ଘଟଗାଁ ହୁଁ ହୁଁ ହୁଁ ଗଲାବେଳେ ଘଟଗାଁଫଟଗାଁ ସବୁ ହେଇକି ଯିବା ଆଉ କଣ ହଁ ଦେଖ ପଚାର ଆଉ ଯଦି କିଏ ଯିବେ ଅଧିକ ଲୋକ ଯେତେ ଅଧିକ ଲୋକ ଯିବେ ସେତେ ଭଲ ଆଉ ଭଡ଼ା ବି ଆମର କମିଯିବ ସେତେ ଗୋଟେ ଗାଡ଼ିରେ ଯାହାହେଲେ ସାତ ଆଠ ଜଣ ଧରିବେ ହଁ ତମ ସାଙ୍ଗସାଥୀ କିଏ ଅଛନ୍ତିକି ପଚାର ତାକେ ତମ ସାଇ ସେଇ ଘର ପାଖରେ ହୁଁ ଘର ପାଖରେ ଆଉ କିଏ ଯିବେ କି ତାଙ୍କୁ ଭଲଲାଗିବ ସାଙ୍ଗ ହେଇକି ବୁଲାବୁଲି କଲେ ଘରପାଖିଆ ଲୋକ ନା ସେଇଥିପାଇଁ ମୁଁ ଫୋନ୍ କଲି ମୁଁ କହିଲି ଆମେ ତ ଯିବା ଦେଖିବା ମୁଁ ତାଙ୍କୁ କୁହେ ସିଏ ଯିବେ କରିବେ ସାଙ୍ଗହେଇକି ଯିବା ବୁଲାବୁଲି କରିକି ଆସିବା ଆଉ ହଁ ହଁ ଆଗରୁ ତ କେତେ ଭୋଜିଭାତ ହୁଏ କେତେ କଣ ହୁଏ ଆଉ ତ ହେଉନି ଆଉ ଯିବା ସାଙ୍ଗ ହେଇକି ବୁଲାବୁଲି କରିବା ଟିକିଏ ମସ୍ତି କରିବା ଆଉ ଖାଇଖୁଆକି ଆସିବା ହଁ ହଁ ହଁ ହଁ ହଉ ଆଉ ଏ ସେଇ ଅନୁସାରେ ପ୍ରିପେୟାର୍ ହେବା କୋଉଦିନ କଣ ଯିବା ଗାଡ଼ିବାଲାକୁ ସେଇ ଅନୁସାରେ ଆଡ଼ଭାନ୍ସ ଦେବାକୁ ପଡ଼ିବ ହଁ ହଁ ତମେ ତମେ ପଚରାପଚାରି କି କୁହ କହି ସାରିଲାପରେ ମୁଁ ଗାଡ଼ି ଠିକ୍ କରିମି ଆଉ ହଉ ତାହେଲେ ରଖୁଛି ଆଁ ଆମର ସେଇ ଛଅ ସାତ ଜଣ ଯିବେ ଆଉ ହଉ ତାହେଲେ ହଉ ହଉ ରଖୁଛି ଆଁ